ମୋତେ ସଂକୀର୍ତ୍ତନ ଆଉ ସଙ୍ଗୀତ ଯେଉଁ ଗୀତ ଗାଇବାଟା ମୋର ହବି ଭାବରେ ମୋର ଗ୍ରହଣ କରିଦେଇଛି କାରଣ ପୂର୍ବଜ ମାନେ ପୂର୍ବରୁ ବାପା ଜେଜେବାପା ଆଉ ସଙ୍ଗୀତ କରୁଥିଲେ ଆଉ ମଣିଷ ଜୀବନରେ ଯାହା ଗୋଟିଏ କରିଥାଏ ଯେଉଁ ଲାଇନ୍ରେ ଯାହା ଯେଉଁ କ୍ଷେତ୍ରରେ ଯାହା କର ନା କାହିଁକି ଠାକୁରଙ୍କର ପ୍ରଭୁଙ୍କର ଟିକେ ସଙ୍ଗୀତ ଭଜନ ଗାନ କଲେ ଆତ୍ମାଶାନ୍ତି ହୁଏ ମନ ପରିବର୍ତ୍ତନ ଲାଗେ ବହୁତ ଶାନ୍ତି ଲାଗେ ଖୁସି ଲାଗେ ଆଉ ଯେତେ ଆମର ଆଜି ଜନ୍ମରୁ ଆଜି ପର୍ଯ୍ୟନ୍ତ ଯେତେ ଆମର ମନ୍ଦିର ମସଜିଦି ଗ୍ରାମରେ ପୂଜା ପର୍ବଣ ଆଉ ଚବିଶ ପ୍ରକାର ନାମଯଜ୍ଞ ଭଜନ ଜଣାଣ ଦୋଳ ପର୍ବରେ ହେଉ ବା ଶ୍ରୀ ଗୁଣ୍ଡିଚାରେ ହେଉ ଆଉ ମାଆଙ୍କର ଦେବୀପୀଠ ରହିଛି ହନୁମାନ ମନ୍ଦିର ରହିଛି ତାଙ୍କର ଭଜନ ଜଣାଣ ସଙ୍ଗୀତ ଟିକେ କଲେ ଆତ୍ମାଶାନ୍ତି ହୁଏ ଭକ୍ତିଭାବ ହୁଏ ଆଉ ମଣିଷ ଟିକେ ଆନନ୍ଦ ତୃପ୍ତି ପାଏ ସେହିଥିପାଇଁ ପିଲାଦିନରୁ ମୁଁ ସଙ୍ଗୀତକୁ ଆଉ ପୁରା ଆପଣାଇ ନେଇଛି